ମୁଁ ମୋ ଫସଲକୁ ଅନ୍ୟ ରାଜ୍ୟକୁ ବାଣିଜ୍ୟ କରିବା ପାଇଁ ସରକାରଙ୍କ ମଧ୍ୟସ୍ତି ମଧ୍ୟ ନେଇଥାଏ ଆଉ ବ୍ୟବସାୟୀଙ୍କର ସାହାଯ୍ୟ ମଧ୍ୟ ନେଇଥାଏ ବ୍ୟବସାୟୀ ମାନେ ଆସିକି ଆମ ଦୁଆର ମୁହଁରୁ ବା ଜମି ପାଖରୁ ସବୁ ଯାହା ଫସଲ ଆମେ ଅମଳ କରିଥାଉ ଧାନ ମୁଗ ହେଉ ବିରି ହେଉ କୋଳଥ ବିଭିନ୍ନ ପ୍ରକାରର ପନିପରିବା ସେମାନେ ଏଠୁ ନେଇକି ଅନ୍ୟ ରାଜ୍ୟକୁ ପଠାନ୍ତି ଯାହା ଦ୍ଵାରା ଆମକୁ ସାଙ୍ଗେ ସାଙ୍ଗେ ପଇସା ମଧ୍ୟ ଆମକୁ ମିଳିଯାଏ ବ୍ୟବସାୟୀ ଦ୍ଵାରା ବ୍ୟବସାୟୀ ମାନେ ଆମକୁ ଏହି ପ୍ରକାର ବହୁତ ସାହାଯ୍ୟ କରିଥାନ୍ତି ସରକାର ମଧ୍ୟ ତାଙ୍କ ଦ୍ଵାରା କିଛି ଆମର ଆଳୁ ପିଆଜ ଏହି ଧାନ କିଣିକି ନେଇକି ତାଙ୍କ ସଂଗ୍ରହାଳୟରେ ରଖିଥାନ୍ତି ଯାହା ଦ୍ଵାରା ସେ ଆମ ଠାରୁ କିଣିକି ନେବା ଦ୍ଵାରା ଆମେ ଭଲ ପଇସା ମଧ୍ୟ ରୋଜଗାର କରିପାରି ଥାଉ ଆମର ଫସଲ ନଷ୍ଟ ହୋଇନଥାଏ ଯାହା ପାଇଁ ଆମେ ଆମର ଫସଲ କରିବାକୁ ଆହୁରି ଆଗ୍ରହ ମନ କରିଥାଉ ଆଉ ଫସଲ କରିବା ଦ୍ଵାରା ଆମ ମୋ ନିଜର ଆର୍ଥିକ ଉନ୍ନତି ହେବା ସହିତ ମୋ ପରିବାର ଚଳାଇବାକୁ ମୋତେ ବହୁତ ସୁବିଧା ହୋଇଥାଏ